ଆମେ ଆମର୍ କ୍ୟାମେରାକେ ବ୍ୟବହାର୍ କର୍ସୁଁ ରିଲ୍ ବନାସୁଁ ଯେନ୍ତାକି ଭିଡ଼ିଓ ଫଟୋ ଡି ଏସ୍ ଏଲ୍ ଆର୍ କ୍ୟାମେରାରେ ବଢ଼ିଆ ଫଟୋ ଆଏସି ରିଲ୍ ବନାଲେ ବି ବଢ଼ିଆଁ ହେସି ଆଉ ବଢ଼ିଆ ଦିସ୍ସି ଆର୍ କ୍ୟମେରାରେ ବଢ଼ିଆ ପୁରା ଫଟୋ ଆଏସି ରିଲ୍ମାନେ କର୍ସୁଁ ରିଲ୍ ଛାଡ଼୍ସୁଁ ଫଟୋ ହେସୁଁ ଡି ଏସ୍ ଏଲ୍ ଆର୍ କ୍ୟାମେରାରେ ବଢ଼ିଆ ଫଟୋ ଆଏସି ଫଟୋମାନେ ବଢ଼ିଆଁ ବଢ଼ିଆଟାମାନେ ଛାଡ଼୍ସୁଁ ଭଲ୍ ଦିସ୍ସି ବଢ଼ିଆଁ ହେସି ଭିଡ଼ିଓମାନେ ବନାସୁଁ